ହଁ ଆପଣ ସିଙ୍ଗଡ଼ା ବରା କେତେ ଟଙ୍କା ପନ୍ଦର ଟଙ୍କା ଏତେ ଦାମ୍ ଅଛି ଆମ ତ କାଲକାଟାରେ ତ ବହୁତ କମ୍ ଦାମ୍ ପାଞ୍ଚ ଟଙ୍କା ଲେଖା ସବୁ ଆମର ତ କାଲକାଟାରେ ବହୁତ କମ୍ ରେଟ୍ ଏତେ ରେଟ୍ ଏଇଠି କ'ଣ ଚାଲୁଛି ଆପଣ ଆସୁନାହାନ୍ତି ଆମ କାଲକାଟାରେ ଜାଗା ଫାଗା ଦେଇକି ଆପଣଙ୍କୁ ଭଲ ବିଜିନେସ୍ କରାଇଦେବି ସେଇଠି ଘର ଫର ହୋଇକି ବଢ଼ିଆ କରିବେ ଆଚ୍ଛା ହେଲେ ବି ଏତେ ରେଟ୍ କ'ଣ କରୁଛନ୍ତି ଏଇଠି ଏତେ ରେଟ୍ କ'ଣ ସିଙ୍ଗଡ଼ା ଏତେ ଛୋଟ ସାଇଜ୍ ଏତେ ରେଟ୍ କ'ଣ ହେଉଛି ହେଲେ ବି ଆଜ୍ଞା ଆମର ବି କାଲକାଟାରେ ବହୁତ ଦେଉଛନ୍ତି କିନ୍ତୁ ରେଟ୍ ବହୁତ ବେଶୀ ହେଉଛି ଆପଣ ଆସନ୍ତୁ କାଲକାଟାରେ ମୁଁ ସବୁ ଯୋଗାଡ ଫୋଗାଡ଼ କରିଦେବି ସବୁ କରିଦେବି ଆପଣ ଚାଲନ୍ତୁ ସେଇଠୁ ହଁ ନହେଲେ ଆମ ସେଇଠି ବିଜ୍ନେସ୍ ଭଲ ହେବ ନା ଆପଣଙ୍କ ଭଲ ଫାଇଦା ବି ହେବ ବିଜ୍ନେସ୍ କଲେ ହେଲେ ବି ଆପଣ ଏଇଠି ଲୁଟୁଛନ୍ତି ବୋଧେ ନାଇଁ ଆମର ସେଇଠି ବି ପିଓର୍ ଜିନିଷ ପୁରା ଆପଣ ଟିକିଏ ରେଟ୍ କମାଇ ଦିଅନ୍ତୁ